ହଁ ଝିଅ କ'ଣ କରୁଛୁ

ଏ ସବୁ ଜାଗା ଆମର ବରା ଗୋଟେ ଗୋଟେ ଦଶ ଟଙ୍କା ସିଙ୍ଗଡ଼ା ଗୋଟେ ଗୋଟେ ଦଶ ଟଙ୍କା ଆଉ ଚା ଟିକେ ଚା ତିରିଶ ଟଙ୍କା

ଓଡ଼ିଶାରେ ସବୁ ଶସ୍ତା ଆମରଏଠି ସବୁ ମହଙ୍ଗା ହେଲା ଯିଏ ମହଙ୍ଗା ସବୁ ଯାକ ପ୍ରୋଜେକ୍ଟ ଏରିଆ ଏଇଟା କଳକାରଖାନା ଏରିଆ ତେଣୁ ଆମର ଏରିଆରେ ଯିଏ ସବୁଯାକ ମହଙ୍ଗା ପଡ଼ୁଛି ଏଠି ଆମର କ'ଣ ନା ଦାଦନ ଘଟିବାକୁ ପଳଉଛୁ ସମସ୍ତେ ଏଠି ଯିଏ ସବୁ ଟିକେ ରେଟ୍ ଆଜ୍ଞା ଏ ଏରିଆରେ ସବୁ ରେଟ୍ ଅଧିକା ପଡ଼ୁଛି ଆମର ଏ ପଶ୍ଚିମ ଓଡ଼ିଶାରେ ଟିକେ ସବୁ ଶସ୍ତା ଆମର ପଶ୍ଚିମ ଓଡ଼ିଶାରେ ସବୁ ମହଙ୍ଗା ଉତ୍ତର ଓଡ଼ିଶା ଆଉ ପୂର୍ବ ଓଡ଼ିଶା ଦକ୍ଷିଣ ଓଡ଼ିଶା ଆମ ପଶ୍ଚିମ ଓଡ଼ିଶାରେ ଏରିଆ ଟୋଟାଲ୍ କଳକାରଖାନା ଭର୍ତ୍ତି ତେଣୁ ଏଠି ଆମର ସୁନ୍ଦରଗଡ଼ ଏରିଆରେ ସବୁ ଏରିଆରେ ସବୁ ଯାକ ମହଙ୍ଗା ଆଉ ଆପଣ ଯଦି ଯିବେ ବରହମ୍ପୁର୍ ଆଡ଼େ ଯିବେ ଏଇଆ ବୋଲେ ସିଆଡ଼େ ଶସ୍ତା ଆମର ମହଙ୍ଗା ପଡ଼ୁଛି ଟିକେ ଅଧିକା ହେଲା ଆଉ କାଲ୍କାଟା ତ ଅତି ସହଜ କାଲ୍କାଟା ସବୁ ଭଲ କାଲ୍କାଟାରେ ସବୁ ଶସ୍ତା ହେଲେ ଆଉ କ'ଣ କରିବା ଯୋ ଦେଶ ଯାଇ ସେ ଫଳ ଖାଇ ହେଲା ତେଣୁ ଆମ ରେଟ୍ ଆପଣ ଦେବେ କାଲ୍କାଟା ରେଟ୍ କାଲ୍କାଟା ଦେଉଛି ଆମ ଓଡ଼ିଶା ରେଟ୍ ଓଡ଼ିଶାରେ ଦେବେ ଆଉ ଯଦି ଆମେ ସବୁ ମହଙ୍ଗାରେ କିଣୁଛୁ ଏଠି ସବୁ ଜିନିଷ ମହଙ୍ଗା କାଲ୍କାଟାରେ ସବୁ ଜିନିଷ ଶସ୍ତା ହେଲା ତେଣୁ ପୂର୍ବ ଆମର ପଶ୍ଚିମ ଓଡ଼ିଶାଟା ଟିକେ ଅଧିକ ଟିକେ ପଡ଼ୁଛି ହେଲା ତେଣୁ ଜଳଖିଆ ଖାଇଲେ ଆଉ ଆପଣ ଯଦି ଆସିବେ ଦି ଚାରି ଦିନ କି ଥରେ ଯଦି ଆସିବେ ଆମର ଏଠି ଖାଆନ୍ତୁ କିଛି ଅସୁବିଧା ହେବନି ଆପଣ ସବୁଯା ସୁଯୋଗ ଏ ସୁଲଭ ଦରରେ ଯୋଗା ହେବ ଆଉ ଦେହ ସୁସ୍ଥ ରହିବ ସବୁ ଭଲ ଆମର ଇଏ ଏ ପ୍ରାଇମ୍ ରାଇସ୍ ବ୍ରାନ୍ ଅଏଲ୍ରେ ଆମର ସବୁ ଛଣା ହେଉଛି ତିନି ଶହ ଏକ ନମ୍ୱର ଆସୁଛି ଆଉ ଇଏ ତେଣୁ ତୁମ ହଁ ହଁ ଭଲ ଜିନିଷ ଭଲ ଜିନିଷ ଦେଉଚୁ ଭଲ ରେଟ୍ ନେଉଛୁ ହେଲା କିଛି ନାଇ ତୁମର ଅପରେସନ୍ ହେଲେ ତୁମେ ଦି ଚାରି ଦିନ କି ପାଞ୍ଚ ଦିନ ରୁହନ୍ତୁ ଖାଆନ୍ତୁ ଆପଣ ଜାଣିବେ ହେଲା ଆମର ଯେ ଆମର ଏଠୁ ଷ୍ଟଲ ବ୍ୟତୀତ ଅନ୍ୟ କୁଆଡ଼େ ଯିବେନି ଆପଣ ଯଦି ଶୀଘ୍ର ଆପଣ ଯଦି ବହୁ ଦିନ ନେବେ ହୋଲ୍ସେଲ୍ ରେଟ୍ରେ ଦେବି ଅସୁବିଧା ଆପଣ ଭାବିବେନି ହେଲା ଆପଣ ଆଗରୁ ଯାହା ନେବେ ମୁଁ ଦେଇ ଦେବି ହେଲା ଠିକ୍ ଅଛି ହଁ ହଁ ହଁ ହଁ ଅର୍ଡର ଅନୁସାରେ ଆପଣ ଦେବେ ଆଉ ହେଲୋ ଆମ ଦୋକାନ ହେଉଛି ଆମର ଏଇ ଏଇ ସାଇଡ଼ରେ ସୁନ୍ଦରଗଡ଼ ସୁନ୍ଦରଗଡ଼ ଟାଉନ୍ର ଏ ଯୋଉ ଆଇ ଟି ଆଇ କଲେଜ ନାଇ ଆଇ ଟି ଆଇ ସେ ପାଖରେ ସେଠି ଆସିବେ ନେବେ